ମୋତେ ଗଛ ଲତା ଆଜି ଆଦି ସବୁ ଲଗାଇବାକୁ ଭାରି ଭଲ ଲାଗେ ମୁଁ ଗଛପତ୍ର ଲଗାଏ ଗଛପତ୍ର ସବୁ ଲଗାଏ ଡାଲିମ୍ବ ଗଛ ପୋଟଳ ଗଛ ଏବଂ ଆମ୍ବ ଗଛ ତା'ପରେ ବହୁତ ପ୍ରକାର ଗଛ ମୁଁ ଲଗାଏ ଏସବୁ ଗଛ ମୁଁ ବେଶୀ ଶୀତ ଋତୁରେ ଲଗାଏ କାହିଁକି ନା ଥଣ୍ଡାର ପ୍ରଭାବ ଆମର ମାଲକାନଗିରି ଟିକେ ଅଧିକା ଟିକେ ଗରମ ହେଉଛି ସେଥିପାଇଁ ମୁଁ ଥଣ୍ଡା ଶୀତ ଋତୁରେ ଲଗାଉଛି ସେଥିପାଇଁ ଗରମ ଆଉ ଥଣ୍ଡାର ପରିମାଣ ଟିକେ ସଠିକ୍ ରହୁଛି ଆଉ ଶୀତ ଋତୁରେ ସବୁ ଘାସ ପତ୍ର ସବୁ ଭଲ ହୁଏ ଏବଂ ମୁଁ ସେ ଗଛ ଲଗାଇବା ପାଇଁ ବହୁତ ପରିମାଣରେ ସାର ଗୋବର ସାର ତା'ପରେ ପଟାସ୍ ସାର ତା'ପରେ ମାଟି ଛିଞ୍ଚା ପାଣି ପାଇପ୍ ଦ୍ଵାରା ବୋର୍ରୁ କାଢୁଛି ପାଣି ସବୁ ଦେଉଛି ପାଣି ସେସବୁ ଯୋଗୁଁ ଗଛଟା ଟିକେ ଭଲ ହେଉଛି ମୋତେ ଗଛ ଲଗାଇବା ଆଉ ଗଛର ଯତ୍ନ କରିବାକୁ ଭାରି ଭଲ ଲାଗେ